ବିଦ୍ୟାଳୟରେ ଅନେକ ପ୍ରକାରର ସ୍ମୃତି ରହିଅଛି ଏବଂ ସେଥିମଧ୍ୟରୁ ମୋର ଅନେକ ପ୍ରିୟ ମଧ୍ୟ ସ୍ମୃତି ରହିଛି ସେହି ବିଷୟଟି ହେଉଛି ବିଦ୍ୟାଳୟରେ ଥରେ ମୁଁ ଏକ ଡ୍ରଇଂ କମ୍ପିଟିସନ୍ ରେ ପ୍ରତିଯୋଗିତା ନେଇଥିଲି ଏବଂ ସେଥିରେ ମୁଁ ଉତ୍ତୀର୍ଣ୍ଣ ମଧ୍ୟ ହେଇଥିଲି ଯାହାଫଳରେ ମୋର ଶିକ୍ଷକ ମାନେ ମୋତେ ବହୁ ପରିମାଣରେ ମୋତେ ସାହାସ୍ୟ ସାହାଯ୍ୟ ଏବଂ ମୋତେ ଅନେକ ସାହସ ମଧ୍ୟ ଦେଇଥିଲେ ଏବଂ ମୋର ଅନେକ ପ୍ରକାର ତାରିଫ ମଧ୍ୟ କରିଥିଲେ ଯାହାକି ମୋତେ ଅନେକ ଖୁସି ଲାଗିଥିଲା ସେହିପରି ଭାବରେ ବି ଆମ ବିଦ୍ୟାଳୟରେ ଏକ କଠିନ ମଧ୍ୟ ମୋତେ ସମସ୍ୟା ଲାଗିଥିଲା ଯାହାକି ମୁଁ ଡ୍ରଇଂ କମ୍ପିଟିସନ୍ ରେ ଭାଗ ନେଇ ସାରିକି ଉତ୍ତୀର୍ଣ୍ଣ ହେଇସାରିଲା ପରେ ତାହା ଏକ ନ୍ୟାସନାଲ ଲେବଲରେ ମୁଁ ଯାଇଥିଲି ଯାହା ମୋତେ କଠିନ ଲାଗିଥିଲା କିନ୍ତୁ ସେଥିରେ ମୁଁ ଉତ୍ତୀର୍ଣ୍ଣ ହେଇନଥିଲି କିନ୍ତୁ ମୋତେ କିଛି ସାହାଯ୍ୟ ମଧ୍ୟ ମିଳିଥିଲା ଏବଂ କିଛି ଶିଖିବା ପାଇଁ ମଧ୍ୟ ମୋତେ ମିଳିଥିଲା ମୋର ବିଦ୍ୟାଳୟରେ ଏକ ଖୁସିର ସ୍ମୃତି ହେଉଛି ମୁଁ ଅନେକ ସମୟରେ ଅନେକ ପର୍ବପର୍ବାଣୀରେ ବା ଅନେକ ପୂଜାରେ ମୋ ଟିଚର୍ ମାନଙ୍କ ସଂଗେ ବା ଶିକ୍ଷକ ମାନଙ୍କ ସାଂଗରେ ଅନେକ ପ୍ରକାର ସ୍ମୃତି ବା ଅନେକ ପ୍ରକାରର ଖେଳ ପ୍ରତିଯୋଗିତା ଡ୍ରଇଂ ପ୍ରତିଯୋଗିତା କିମ୍ବା ଡ଼୍ୟାନ୍ସ ପ୍ରତିଯୋଗିତାରେ ଭାଗ ନେଇକି ଟିଚର୍ ମାନଙ୍କ ସହିତ ଅନେକ ପ୍ରକାର ସ୍ମୃତି ରଖିଛି ଯାହା ମୋତେ ଆଜି ପର୍ଯ୍ୟନ୍ତ ବହୁତ ଭଲ ଲାଗେ